ହଁ ଆଜ୍ଞା ଆମେ ହେଲୁ ଚାଷବନ୍ଦି ଘର ଲୋକ ଚାଷବନ୍ଦି ଘର ପିଲା ଆମର ତ ଚାଷ ଉପରେ ଆଗ୍ରହ ରହିବ କାରଣ ଆମ ବାପ ଜେଜେ ପୂର୍ବପୁରୁଷରୁ ଚାଷ କରୁଚନ୍ତି ଆମ ବାବା ବି କରୁଛନ୍ତି ଆମେ ବଡ଼ ହେଲେ ଚାଷ ବି କରିବୁ ବର୍ଷା ଦିନ ଆସିଲେ ଆମର ଧାନ ଚାଷ ହୁଏ ବାଡ଼ି ବଗିଚାରେ ବି ଅନେକ ପ୍ରକାର ଚାଷ ହୁଏ ବର୍ଷା ଦିନ ପରେ ଡାଲି ଜାତୀୟ ଚାଷ ହୁଏ କନ୍ଧମାଳ ଏରିଆରେ ଆମର ହଳଦୀ ଚାଷ ହୁଏ ଯେଉଁଟାକି ସାରା ଓଡ଼ିଶାକୁ ହଳଦୀ ଯୋଗାଏ ତେଣୁକି ତେଣୁ କରିକି ଆମର ମକା ଚାଷ ବି ଓଡ଼ିଶାରେ ହୁଏ ତୈଳ ଜାତୀୟ ତୈଳ ଜାତୀୟ ଚାଷ ବି ସୋରିଷ ସୂର୍ଯ୍ୟମୁଖୀ ରାଶି ଏହିସବୁ ବି ଓଡ଼ିଶାରେ ମଧ୍ୟ ହୁଏ ଓଡ଼ିଶାରେ ସବୁ ପ୍ରକାର ଚାଷ କରାଯାଏ ତେଣୁ ଓଡ଼ିଶାରେ ମୁଖ୍ୟତଃ ଧାନ ଚାାଷ କରାଯାଏ ଯେଉଁଗୁଡ଼ାକି ବର୍ଷା ଦିନେ ଆମେ ବି କରୁ ଆମ ସାଇଡ଼ରେ ବି ଧାନ ଚାଷ କରାଯାଏ ଧାନ ଚାଷ ପରେ ଆମର ମୁଗ ଫେସି ହରଡ଼ ବିରି ଆମ ସାଇଡ଼ରେ ବି ଆମେ ଏଗୁଡ଼ାକ ସବୁ କରୁ ତାପରେ ବର୍ଷାର ଅଭାବରୁ ବି କେବେ କେବେ ଧାନ ଚାଷରେ ଅସୁବିଧା ହୁଏ କିନ୍ତୁ ଆମେ ଧାନ ଚାଷ ଭଲ କରିପାରୁ ଆମର ସାଇଡ଼ରେ ଧାନ ଚାଷ ଭଲ ହୁଏ